ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ତ ସବୁ ହିନ୍ଦୁମାନେ ଏସବୁ ଜିନିଷ ଗୁଡ଼ାକ ପାଳନ କରନ୍ତି ସବୁଠୁ ତା ଭିତରେ ରହିଲା ରଥଯାତ୍ରା ଯେଉଁଟାକି ପୃଥିବୀର ସବୁଲୋକ ସେଇଠି ଆସିକି ଏକଜୁଟ ହୁଅନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ରଥଯାତ୍ରା ଦେଖିବା ପାଇଁ ଯେଉଁଟାକି ପୃଥିବୀ ପ୍ରସିଦ୍ଧ ଆଉ ଆମ ପୁରୀ ଜିଲ୍ଲାକୁ ସେଇଟାକୁ ମାନେ ସବୁଠୁ ଅଧିକା ସ୍ପେସିଆଲ୍ କାରାଯାଏ ପୁରୀ ଜିଲ୍ଲାରେ ଯାହା ହଉ ଆମର ପ୍ରଭୁ ଜଗନ୍ନାଥ ରହିଛନ୍ତି ଯାହାଙ୍କୁ ଦେଖିବା ପାଇଁ କୋଟି କୋଟି ଲୋକ ମାନେ ଦେଶ ବାହାରୁ ଆସିଛନ୍ତି ଆଉ ଗୋଟେ ରହିଲା ଦୋଳ ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମାରେ ଗାଁର ଲୋକମାନେ ସମସ୍ତେ ଏକାଠି ହେଇକି ଦୋଳ ପୂର୍ଣ୍ଣିମାରେ ଯୋଗ ଦିଅନ୍ତି ଫଗୁ ଖେଳନ୍ତି ସମସ୍ତେ ସମସ୍ତେ ଯିଏ ଯାହା ସହିତ କଳି ଲାଗିଥାଏ ସେ ସବୁକୁ ଦୂରେଇକି ସେମାନେ ସବୁ ସାଙ୍ଗ ହୁଅନ୍ତି ଆଉ ଗୋଟେ ରହିଲା ଯେଉଁ ଆମର ବୋଇତ ବନ୍ଦାଣ ବୋଇତ ବନ୍ଦାଣ ଦିନ ମଧ୍ୟ ସମସ୍ତେ ସାଙ୍ଗ ହେଇକି ମାନେ ଯେଉଁ ଡଙ୍ଗା ଭସାଇବା ପାଇଁ ଯାଆନ୍ତି ତ ସବୁ ସବୁ ଜିନିଷର ସମସ୍ତେ ଓଡ଼ିଶାବାସୀ ସମସ୍ତେ ଏକାଠି ହେଇକି ସବୁ ଯିଏ ଯେଉଁ ବି ପର୍ବ ହେଇଛି ସମସ୍ତକୁ ଯେତେ ବି ଯାହା ମାନେ ଯେଉଁମାନଙ୍କର କଳି ହେଇଛି ସେମାନେ ସବୁ ଭୁଲିକି ସମସ୍ତେ ସାଙ୍ଗ ହେଇକି ସେମାନେ ସବୁ ଜିନିଷ ଗୁଡ଼ାକ ଆଉ ମାନେ ସେଲିବ୍ରେଟ୍ କରନ୍ତି ସେଇଟା ହେଉଛି ଓଡ଼ିଆ ଜାତିର ଓଡ଼ିଆ ମାନେ ଓଡ଼ିଶାର ସେଇଟା ହେଲା ସବୁଠୁ ଅନନ୍ୟ ମାନେ ଧର୍ମ ଯେଉଁଟାକି ସମସ୍ତେ ମାନେ ସବୁ କିଛିକୁ ବହୁତ ଜଲଦି ଭୁଲିକି ସମସ୍ତେ ଏକଜୁଟ ହେଇକି ସବୁକାମ କରନ୍ତି